ମୁଁ ମୋ ଘର ଆଖପାଖକୁ ସ୍ୱଚ୍ଛ ରଖିବା ପାଇଁ ମୋ ଘର ଅଞ୍ଚଳ ସ୍ୱଚ୍ଛ ର ରହିବ ମୁଁ ତା ପାଇଁ ବହୁତ କିଛି ଅବଲମ୍ବନ କରିଛି ଆଉ ଉପାୟ ଉପାୟ ଅବଲମ୍ବନ କରିଛି ଯେମିତିକି ମୁଁ ନିଜ ହାତରେ ଝାଡ଼ୁ ମାରେ ମୋ ଘର ଆଖପାଖ ଅଞ୍ଚଳକୁ ମୁଁ ନିଜେ ସଂଗ୍ରହ କରେ ଯାହା ସବୁ ପଡ଼ିଥାଏ ସେଇଠି ସବୁ ମୁଁ କଲେକ୍ଟ କରିକି ସେଇଟାକୁ ମୁଁ ଆଗକୁ ଯାଏ ଡଷ୍ଟବିନ୍ରେ ପକାଏ ଆଉ ଆଗକୁ ଆଗକୁ ଯାଇକି ସେଇଟାକି ମୁଇଁ ଗାଡ଼ି ବାଲାକେ ଦେଇଦିଅଁ ଯେନ୍ମାନେ କି କଚରା ଉଠାସନ୍ ସେମାନଙ୍କୁ ମନ କ ଲାଗ ମୁଇଁ ଗଦେଇକି ରଖିଥାଏ ଆର୍ ସେମାନେ ମାନେ କଲେକ୍ଟ କରିକି ମ୍ୟୁନସିପାଲିଟି ବାଲି ଆସିକି ନେଇଯାନ୍ ଆଉ ମୁଇଁ ଝାଡ଼ୁ ମେକ୍ସିମମ୍ ମାରସେ ଅର୍ ଘର ଚାରି ତାରା ଆଉ ସେଟାକେ ଆଗ୍ କେ କଣ୍ଟିନ୍ୟୁ ହିଁ କରମି ତ ଏତ୍କିରେ ମୋର ଘର ଆଖପାଖ ଅଞ୍ଚଳଟା ସଫା ହେଇ ରହିସି ମ୍ୟାକ୍ସିମମ୍ ଟାଇମ୍ ଆଉ ଏଇ ଜିନିଷ ଆଗକେ ଜାରି ରହିବାର୍ କଥା ଆଉ ଏଇଟା ସମସ୍ତେ କର୍ବାର୍ କଥା ମୁଇଁ ବୋଲି ନାହିଁ ଯଦି ନିଜେ ସ ସ୍ୱ ସ୍ୱଚ୍ଛ ସେବା